ହେଲୋ ହଁ କିଏ କହୁଛନ୍ତି ହଁ କହୁଛନ୍ତି ହଁ ସିଟ୍ ତ ହେବନି ହଁ ସିଟ୍ ଆଉ ଚେଞ୍ଜ୍ ହେବନି ଆଁ ବାନ୍ତି ହେଲେ ପଲିଥିନ୍ ଦେଉଛି ପଲିଥିନ୍ରେ ବାନ୍ତି କରନ୍ତୁ ଆଉ ସିଟ୍ ଦେଇ ହେବନି ହଁ ସିଟ୍ ବୁକିଂ ହୋଇସାରିଛି ମୁଁ ତାଙ୍କୁ ସିଟ୍ ଦେଇସାରିଛି ଆଉ ଦେଇ ହେବନି ଆଗରୁ କ'ଣ ପାଇଁ ଆମକୁ ଫୋନ୍ କରିକି କହିଲେନି ନା ନା ସିଟ୍ ବୁକିଂ ହୋଇ ସାରିଛି ଦେଇ ହେବନି ନା ଦେଇ ଦେଇ ହେବନି ବାନ୍ତି ହେଲେ ବାନ୍ତି ହେଲେ ପଲିଥିନ୍ ଦେଉଛି ସେଇଥିରେ ବାନ୍ତି କରନ୍ତୁ ନା ନା ଝରକା ସାଇଡ୍ ଦେଇ ହେବନି ନା ନା ଦେଇ ହେବନି ମୁଁ ସେମାନଙ୍କୁ ସିଟ୍ ଦେଇ ସାରିଛି ଆଉ ସିଟ୍ ଦେଇ ପାରିବିନି ତୁମେ ଯଦି ନିଜେ ଶୁଣ ହେଲୋ